ଜଗତସିଂପୁର ଡ଼କ୍ଟର୍ ହଁ କୁହନ୍ତୁ ମୁଁ ତିର୍ତ୍ତୋଲ୍ରୁ ଫୋନ୍ କରିଥିଲି ଆମ ଜଗତସିଂହପୁର ମେଡ଼ିକାଲ୍ରେ କିଛିଟା ଅବହେଳା ମୁଁ ଦେଖିଥିବାରୁ ମୁଁ କଲ୍ କରିଛି ଆପଣଙ୍କୁ ତ ଆପଣଙ୍କର କ'ଣ କିଛି ସେମିତି କିଛି ବ୍ୟବସ୍ଥା ରହୁଛି କି ଗରିବ ଲୋକମାନେ ଯେଉଁମାନେ ଘରେ ରୋଗ ସଜ୍ୟାରେ ରହିଯାଉଛନ୍ତି ସେମାନଙ୍କୁ କିପରି ନିଆଯିବ ଡ଼ାକ୍ତରଖାନାକୁ ଜଗତସିଂହପୁର ମେଡ଼ିକାଲ୍କୁ ଦିସ୍ କଲ୍ ଇଜ୍ ନାଓ ବିଙ୍ଗ୍ ରିକୋର୍ଡ଼େଡ଼୍ ସେମାନେ ଘରୁ କେମିତି ଯିବେ ଯୋଉମାନେ ଗରିବ ଅଛନ୍ତି ପୁଣି ଆଉ ଆମ୍ବୁଲାନ୍ସ ସେବା ତ ବହୁତ ଲେଟ୍ କରୁଛି ଯେହେତୁ ପୁଣି ଗାଡ଼ି ରିଜର୍ଭ କରିକି ନେବାକୁ ପଡ଼ୁଛି ରୋଗୀମାନଙ୍କୁ ମୁଁ ଆମ ଆମ ଗାଁ'ରୁ ମୁଁ କିଛିଟା ରୋଗୀଙ୍କୁ ନେଇକି କିଛି ଦିନ ତଳେ ଯାଇଥିଲି ତ ସେଠି ପାଣି ପିଇବା ପାଇଁ ବି ସେଠି ଆମେ ଟିକେଟ୍ କାଉଣ୍ଟର୍ରେ ଠିଆ ହେଲାବେଳେ ଗୋଟେ ରୋଗୀକୁ ଯେତେବେଳେ ଶୋଷ ଲାଗିଲା ଆମେ ପାଣି କାଉଣ୍ଟର୍ ପାଖକୁ ଗଲାବେଳେ ବି ପାଣି ସେଠି ନଥିଲା ଆଉ ଯୋଉ ଅପରିଷ୍କାର ବି ସେଠି ହେଇଥିଲା ସେଠି ଆମେ ମାନେ ପାଣି ପାଇଁ ବି ସେଠି କିଛି କୌଣସି ବ୍ୟବସ୍ଥା ନାହିଁ ସେଠି କେମିତି ଆମେ ରୋଗୀକୁ ନେଇକି ସେଠି ଠିଆ କରିବୁ

ନିଶ୍ଚିନ୍ତ ଭାବରେ ଏଇଟା ନିହାତି ଆବଶ୍ୟକ ଯୋଉ ଜିନିଷ ବହୁତ ଗୁରୁତ୍ୱ ଆବଶ୍ୟକ ଯୋଉଟା ସେଇଟା ନିହାତି ଜଲ୍ଦି କରିବା ନିହାତି ଆବଶ୍ୟକ ତ ଆପଣ ଟିକେ ଅଧିକ ଚେଷ୍ଟା କରିବାକୁ ଇଏ କରନ୍ତୁ ତ ଆଉ ରୋଗୀମାନେ ହଁ ନିଶ୍ଚିନ୍ତ ଭାବରେ ଆପଣ ସରକାରଙ୍କର ବହୁଳ ଭାବରେ ସାହାଯ୍ୟ ମଧ୍ୟ ନିଅନ୍ତୁ ଆଉ ଆମେ ଆମେ ରୋଗୀମାନଙ୍କୁ ଯେତେବେଳେ ନେଇକି ଯାଉଛୁ ରୋଗୀମାନଙ୍କର ଅସୁବିଧା ହେଲା ବେଳକୁ ତ ଆମକୁ ହିଁ ଅସୁବିଧା ବି ସମ୍ମୁଖୀନ ହେବାକୁ ପଡ଼ୁଛି ରୋଗୀମାନଙ୍କ ଆଗରେ ତ ସେଥିପାଇଁ ଟିକେ ସାବଧାନ ରୁହନ୍ତୁ ଆଉ ଜଲ୍ଦି ଜଲ୍ଦି ଟିକେ ଚିକିତ୍ସାଳୟର ଟିକେ ଉନ୍ନତ ମଧ୍ୟ କରନ୍ତୁ ଧନ୍ୟବାଦ ଆଉ ଟିକେ ଗାଁ'କୁ ମଧ୍ୟ ଆସି ରୋଗୀମାନଙ୍କୁ ଟିକେ ସେବା କରିବା ପାଇଁ ସେମିତି କିଛି ଟିମ୍ ବି ଆପଣ ପଠାନ୍ତୁ କାରଣ ସମସ୍ତେ ମଧ୍ୟ ଯାଇପାରୁ ନାହାଁନ୍ତି ଆଚ୍ଛା ହଉ ଧନ୍ୟବାଦ